ଆଗେ ଚାଷରେ ହଳ ଲଙ୍ଗଳରେ ହଉଥିଲା ବଳଦରେ କରୁଥିଲେ ଧାନ କାଟି ମୁଣ୍ଡେଇକିରି ଆଣୁଥିଲେ ସେସବୁ ବହୁତ ଇଏ ହଉଥିଲା ଏବେ କିନ୍ତୁ ବହୁତ ଉନ୍ନତି ହେଲାଣି ଏବେ ଟ୍ରାକ୍ଟରରେ ହଳ ହେଉଛି ରୁଟରରେ ହଳ ହେଉଛି ଆଉ ପାୱାର ଟିଲରରେ ଚାଷ ହେଉଛି ଆଉ ଧାନ କାଟିବାକୁ ଅସୁବିଧା ହେଉନି ଧାନ କଟା ହେଉଛି ଧାନକଟା ମେସିନ୍ରେ ଆଉ ଟ୍ରାକ୍ଟରରେ ଧାନ ବୋହି ଆଣୁଛନ୍ତି ଧାନ ଏବେ ବହୁତ ଉନ୍ନତି ହେଲାଣି ଆଗ ଅପେକ୍ଷା ଏବେ ବହୁତ ଉନ୍ନତି ଆଉ କିଛି ଅସୁବିଧା ହେଉନି